ଡ୍ରାଇଭର ବାବୁ ଆପଣ ସୁନ୍ଦର ଭାବରେ ଗାଡ଼ି ଚଲେଇଲେ ଯାହା ହଉ ଆମେ ସେଫ ଆଣ୍ଡ ସେଫ୍ଟିରେ ଆସି ଘର ପାଖରେ ପହଞ୍ଚି ପାରିଲୁ ଆପଣଙ୍କର କ'ଣ କେତେ କିଲୋମିଟର ପଇସା ରହୁଛି ମୁଁ ତ ତରତର ଥିଲି ଆପଣଙ୍କୁ ପଚାରି ପାରିଲିନି କି ଆପଣ ଟ୍ରାଭେଲସ୍ ୟୁନିଟ୍ କି ଯାହା ଓନ୍ଲି ବୁକିଂ କରିକିରି ଆପଣଙ୍କ ସହିତ ପଳେଇଆସିଲି କେତେ ପଇସା କ'ଣ କୁହନ୍ତୁ ମୁଁ ଆକ୍ଚୁଆଲି ଆପଣଙ୍କର ଫୋନ୍ ପେ' ନେବେ ନା ଗୁଗୁଲ ପେ' ନେବେ ନା କ୍ୟାସ୍ ଆକାରରେ ନେବେ

କେତେ ପଇସା କ'ଣ କରିବେ କିଲୋମିଟର ଦଶ ଟଙ୍କା ହେଉଛି ଆଜ୍ଞା ଆଜ୍ଞା ମୋ ପାଖରେ ତ ଚେଞ୍ଜ ପଇସା ନାହିଁ ତ ଆପଣ ତ କହୁଛନ୍ତି ଫୋନ୍ ପେ' ସିଷ୍ଟମ୍ ନାହିଁ କି ଗୁଗୁଲ୍ ପେ' ନାହିଁ ତାହେଲେ ମୋତେ ପୁଣି ଚେଞ୍ଜ ଆଣିବାକୁ ପଡ଼ିବ କେଉଁଠୁ ଆଚ୍ଛା ହଉ ଆପଣ ହିସାବ କରିଦିଅନ୍ତୁ ହିସାବ କରିଦିଅନ୍ତୁ କେତେ ପଇସା କ'ଣ ହେଉଛି ଆପଣଙ୍କର ଆପଣଙ୍କର ଡିଟେଲ୍ ଚାର୍ଜ ସହିତ ଡିସ୍ଟାନ୍ସ କେତେ ହେଲା କ'ଣ ହେଲା କିନ୍ତୁ ମିନି ମେନି ଥ୍ୟାଙ୍କସ୍ ଟୁ ଆପଣ ଭଲଭାବେ ଡ୍ରାଇଭ୍ କରି ଆଣି ମୋତେ ଘର ପାଖରେ ଛାଡ଼ିକିରି ଗଲେ ଆଚ୍ଛା ଆଜ୍ଞା ଆଜ୍ଞା ନାଇଁ ନାଇଁ ଆପଣ ରିଟର୍ନ ଚାର୍ଜ ନିଅନ୍ତୁ କୌଣସି ପ୍ରୋବ୍ଲେମ୍ ନାହିଁ ଯେହେତୁ ଜୀବନଟା ଭଲ ଆକାରରେ ଆମେ ସେ ପହଞ୍ଚି ପାରିଲେ ସେଇଟା ସେଭ୍ ଆଣ୍ଡ ସେଫ୍ଟିରେ ଆପଣ ମୋତେ ଭାରି ଖୁସି ଲାଗୁଛି ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହଁ ମୁଁ କ୍ୟାସ୍ ଦେଇଦେବି କିଛି ଅସୁବିଧା ନାହିଁ କିନ୍ତୁ ମୋ ପାଖରେ ଚେଞ୍ଜ ନାହିଁ ଏଗ୍ଜାକ୍ଟଲି ଆପଣ ହିସାବ କରି କହିଲେ ମୁଁ ସେଇଟାକୁ ହିଁ କରିପାରିବି ରାଉଣ୍ଡ କରି ମୋତେ କହିବେ ଆଉ ଆଜ୍ଞା ଆଜ୍ଞା